ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ସାତହଜାର ଆଠଶହ ପଞ୍ଚାଅଶୀ ଦଶହଜାର ନଅଶହ ଛୟାଅଶୀ ଏକଲକ୍ଷ ଅଠାବନହଜାର ନଅଶହ ସତଷଠି ପାଞ୍ଚଲକ୍ଷ ସତୁରିହଜାର ଛଅଶହ ଅଠସ୍ତରି ନଅଲକ୍ଷ ଅଶି ହଜାର ଆଠଶହ ଅଠାଇଶ